ମୁଁ ଜଣେ ହାଉସ୍ୱାଇଫ୍ ମୁଁ ପ୍ରାୟେ ସବୁଦିନ ରୋଷେଇ କରେ ଆଉ ବହୁତ ଭଲ ଭାବରେ ରୋଷେଇ ମଧ୍ୟ କରିଥାଏ କିନ୍ତୁ ମୋତେ ଗୋଟିଏ ରେସିପି କରିବା ପାଇଁ ବହୁତ କଷ୍ଟ ଲାଗେ ଯାହାକି କରିବା ପାଇଁ ଆଜି ସୁଦ୍ଧା ଚେଷ୍ଟା କରିକି କିନ୍ତୁ କରିପାରି ନାହିଁ କିନ୍ତୁ ମୋର ଶିଖିବା ପାଇଁ ଇଛା ଅଛି ତାହା ହେଉଛି ମଣ୍ଡା ପିଠା ମଣ୍ଡା ପିଠା କରିବାର ପାଗ ମୋତେ ଜଣାନାହିଁ ମୁଁ ମୋ ମାଆ ପାଖରୁ ମାଆ କରୁଥାନ୍ତି ବେଳେ ମୁଁ ଦେଖି ଶିଖୁଥାଏ କିନ୍ତୁ ମୁଁ ଯେତେବେଳେ ନିଜେ କରିବାକୁ ଚେଷ୍ଟା କରେ ସେତେବେଳେ ମୁଁ ଆଉ କରିପାରୁ ନଥାଏ ମୋତେ ସେ ପିଠା କରିବାକୁ ବହୁତ କଷ୍ଟ ମଧ୍ୟ ଲାଗିଥାଏ